ଆମେ ସ୍କୁଲ୍ ସ୍କୁଲ୍ ପଢ଼ିଗଲା ବେଳେ ଖାତା ଖାତା କଲମ୍ନେ ଲେଖ୍ବା କେ ଖୋବ୍ ପସନ୍ଦ୍ ଲାଗୁଥିଲା ଏବେ ଜିନିଷ୍ଟା ଖୋବ୍ ବଦ୍ଲି ଗଲାନେ ସେଟା ଲ୍ୟାପ୍ଟପ୍ ଆଏଲାନେ ତା'ର୍ପରେ ସେ ଟାଇପିଂ ଆଏଲାନେ ଏବେ ଲେଖ୍ବାର୍ କେ କେହିବି ଭଲ୍ ନାଇଁ ବଲ୍ବାର୍ ନି ଆଘ୍ଲି ଲେଖ୍ବାର୍ କେ ଖୋବ୍ ଚେଷ୍ଟା କରୁଥିଲେ ଏବେ ସବୁ ଲ୍ୟାପ୍ଟପ୍ ମାନେ ହେଲା ପରେ କେହି ବି କେହିବି ସେ ହାତନେ କଲମ୍ନେ ଲେଖବାର୍କେ ପସନ୍ଦ ନାଇଁ କର୍ବାର୍ ଏବେ ସେ ସେନ୍ତା ହେଇଗଲା ନେ ଆଘ୍ଲି ବହୁତ୍ କିଛି ବହୁତ୍ କିଛି ଭଲ୍ ଥିଲା ସେଟା ବି ଏବେ କିଛି ନାଇଁ ନ ସେଟା ଲେଖ୍ବାର୍କେ ଏବେ ମତେ ବହୁତ୍ ଭଲ ଲାଗ୍ସି ମୁଇଁ ବି ଘରେ ଏବେ ଓଡ଼ିଆ ଲେଖ୍ବାର୍ କେ ପ୍ରୟାସ୍ କର୍ସିଁ ଆରୁ ମତେ ବି ଲେଖ୍ବାର୍ କେ ଖୁବ୍ ଭଲ୍ ଲାଗ୍ସି ଆରୁ ଲ୍ୟାପ୍ଟପ୍ ମାନ୍କେ ହେତ୍କି କିଛି ଜାନି ବି ନାଇ ହେଲେ ଲେଖ୍ଲେ ବହୁତ୍ କିଛି ଜାନି ହେସି